ମୋର ଫୋନ ନଥିବାରୁ ମୁଁ ବହୁତ ସମୁକ୍ଷାର ସମ୍ମୁଖୀନ ହେଉଥିଲି ନୂଆ ମୁଁ ଯାଇ ଜଟଣୀ ମାର୍କେଟରେ ନୂଆ ଫୋନ ଆଣି ଏହାର ଦାମ ହେଉଛି କୋଡ଼ିଏ ହଜାର ଟଙ୍କା ଏହାର ନାଁ ହେଉଛି ଭିଭୋ ଏହି ଫୋନ୍ ଆଣିବା ଦ୍ଵାରା ଭଲ କଥା ଭଲ ଭିଡ଼ିଓ ଭଲ ଇଏ ଫଟୋ ଭଲ ରେଡ଼ିଓ ହେବା ଦ୍ୱାରା ଏହା ଭଲ ମାନେ ମୋତେ ବହୁତ ସୁବିଧା ହେଉଛି ଆଉ ସେତେବେଳେ ମୋତେ ବ୍ୟାଙ୍କକୁ ଯାଇ ଠିଆହେବାକୁ ପଡ଼ୁଥିଲା ଆଉ ଲୋକଙ୍କ ମଧ୍ୟରେ ପାଞ୍ଚ ଘଣ୍ଟା ଦଶ ଘଣ୍ଟା ଏବେ ଆଉ ଘରେ ବସି ମୁଁ ଫୋନରେ ସାଙ୍ଗକୁ ପଇସା ପଠେଇ ପାରୁଛି ମୋ ବାପା ବୋଉଙ୍କୁ କଥା ହୋଇପାରୁଛି ଭିଡ଼ିଓ କଲ୍ ରେ କଥା ହୋଇପାରୁଛି ଏହା ଦ୍ୱାରା ଫୋନର ମୋର ବହୁତ ସୁବିଧା ହେଉଛି ଆଉ ମୁଁ ଖୁସି ହେଉଛି